ଆମର କମ ଗଛରୁ ଅଧିକ ଗଛ ଉତ୍ପାଦନ ହୁଏ ଏମିତି କି ଆମେ ଧାନକୁ ବୁଣି ଦେଇଥାଉ ବୁଣି ଦେଲା ପରେ ତାପରେ ତାକୁ କଣ କରୁନା ଛିଣ୍ଡେଇକି ଅନ୍ୟ ଗୋଟିଏ ଗୋଟିଏ ଜାଗାରେ ସବୁ ଲଗେଇଦେବୁ ଲଗେଇ ଦେଇସାରିଲା ପରେ ଯେଉଁ ସାର ଦିଆଯାଏ ସାର ଦେଲା ପରେ ସେ ଗଛସବୁ କୁଆଁ ଆପେ ଆପେ କୁଆଁ ଦେଇକି ଗୋଟିଏ ଗୋଟିଏ ବୋଦା ସବୁ ତାଙ୍କର ହୋଇଯାଏ ତା'ପରେ ରହିଲା ଅନ୍ନପୂର୍ଣ୍ଣା ଗଛ ଅନ୍ନପୂର୍ଣ୍ଣା ଗଛ ଗୋଟିଏ ଜାଗାରେ ହୋଇଥାଏ ତାକୁ ଛିଡ଼େଇକି ଯଦି ଗୋଟିଏ ଜାଗାରେ ଲଗେଇଦେବୁ ସେ ତାର ସେସବୁ ଗୋଟିଏ ଗଛରୁ ଅନେକ ଗଛ ହୋଇକି ପୁରା ଗୋଟିଏ ଗୋଟିଏ ବୁଦା ହୋଇଯାଏ